ଭାରତରେ ଅନେକ ବ୍ୟବସାୟ ଶିଳ୍ପପତି ନେତା ଅଛନ୍ତି ସେମାନଙ୍କ ଭିତରୁ କେତେଜଣ ହାତ ଗଣତି ଯାହାକୁ ଆମେ ବହୁତ ଭଲ ଭାବେ ପରିଚିତ ହଁ ବ୍ୟବସାୟୀ କହିବାକୁ ଗଲେ ଆମେ ଏବେ ଧିରୁଭାଇ ଅମ୍ବାନୀକୁ ଯିଏ କି ରିଲିଆନ୍ସର ପ୍ରତିଷ୍ଠାତା ସିଏ ତାଙ୍କ ପାଇଁ ଆମେ ଆଜି ସମସ୍ତେ ଘରେ ଘରେରେ ସ୍ମାର୍ଟର ରିଲିଆନ୍ସ ଫୋନ୍ ୟୁଜ୍ କରିପାରୁଛନ୍ତି ଆଉ ବଜାରକୁ ଯିବାକୁ ପଡ଼ୁନି ସେମାନଙ୍କ ପାଇଁ ଆମେ ଆଜି ଘରେ ବସିକରି ଏହି ସ୍ମାର୍ଟ ବଜାରରୁ କିଛି କିଣିବି ପାରୁଛୁ ଆଉ ତାଙ୍କଦ୍ୱାରା ବହୁତ କିଛି ଉନ୍ନତି ହୋଇଛି ଘରେ ଘରେ ଆଜି ସମସ୍ତେ ତାଙ୍କୁ ଚିହ୍ନିଛନ୍ତି ଜାଣିଛନ୍ତି ନେତାମାନଙ୍କ ବିଷୟରେ କହିବାକୁ ଗଲେ ବହୁତ ଶ୍ରୀଯୁକ୍ତ ଦାସ ଦାମୋଦର ନରେନ୍ଦ୍ର ଦାସ ଦାମୋଦର ମୋଦି ଯିଏକି ଆମର ଏବେ ପ୍ରଧାନମନ୍ତ୍ରୀ ଅଛନ୍ତି ଆମ ଭାରତକୁ ବହୁତ ଆଗକୁ ଆଗକୁ ନେଇକି ଚାଲିଛନ୍ତି ତାଙ୍କଦ୍ୱାରା ବହୁତ କିଛି ସମାଜରେ ଉନ୍ନତି ହୋଇଛି ତାଙ୍କ ପାଇଁ ଆମ ଦେଶ ଭାରତ ଆଜି ବହୁତ ଆଗରେ ଅଛି ଖେଳ କ୍ଷେତ୍ରରେ ହେଉ କି ବିଜ୍ଞାନ କ୍ଷେତ୍ରରେ ହେଉ ସବୁ କ୍ଷେତ୍ରରେ ଆଗକୁ ଆଗକୁ ଯାଇଛି ଏବେ ଚନ୍ଦ୍ରଜାନ ଉପରେ ଯେଉଁ ଗବେଷଣା ହେଇଥିଲା ଆମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଦାସ ଦାମୋଦର ମୋଦି ତାଙ୍କ ପାଇଁ ଆମେ ଆଜି ବହୁତ ଉନ୍ନତି କରିଛୁ ଆଉ ନ ଶ୍ରୀଯୁକ୍ତ ନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓଡ଼ିଶାର ତାଙ୍କର ର ସବୁ କିଛି କାର୍ଯ୍ୟକଳାପ ବହୁତ ଭଲ ଭାବରେ ଚାଲିଛି ସମସ୍ତଙ୍କର ଉନ୍ନତି କର ଚିନ୍ତା କରୁଛନ୍ତି ସେ ଯିଏ ପିଲାଟିଏ ଜନ୍ମ ହେବା କତିରୁ ବୃଦ୍ଧ ବାଧ୍ୟକ୍ୟ ଯାଏଁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସବୁ ବ୍ୟବସ୍ଥା ଅଛି ପିଲାଟିଏ ଜନ୍ମ ହେଲେ ଆଗେ ବହୁତ ଅସୁବିଧା ହେଉଥିଲା ମେଡ଼ିକାଲ ଯାଇପାରୁନଥିଲା ପିଲାଟିଏ ଖାଇବାକୁ ପାଉନଥିଲା ପୃଷ୍ଟିକର ଅଭାବରୁ ସବୁ କିଛି ରୋଗ ହେଉଥିଲା ମରି ଯାଉଥିଲେ ମା'ମାନେ ବି ମୃତ୍ୟୁବରଣ କରୁଥିଲେ ଏବେ କିନ୍ତୁ ବହୁତ ମୃତ୍ୟୁହାର କମିଯାଇଛି ଯାହାଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ବି ଆଗକୁ ନେଇଛନ୍ତି ପିଲାମାନଙ୍କ ପାଇଁ ସ୍କୁଲରେ ସବୁପ୍ରକାର ବ୍ୟବସ୍ଥା ମାଧ୍ୟାନ୍ନ ଭୋଜନ ଡ୍ରେସ୍ ଜୋତା ସବୁପ୍ରକାର ବ୍ୟବସ୍ଥା ମାନେ ଯେଉଁମାନେ କାଲି ପାଠ ପଢ଼େଇ ପାରୁନଥିଲେ ପିଲାମାନଙ୍କୁ ବାପ ମା' ଆଜି ସେମାନେ ପିଲାମାନଙ୍କୁ ସ୍କୁଲ୍ ଛାଡ଼ୁଛନ୍ତି ପିଲାମାନଙ୍କୁ ସେମାନେ ପାଠ ପଢୁଛନ୍ତି କାଲି ଶିକ୍ଷିତ ହେବେ କିଏ ଡାକ୍ତର ଇଂଜିନିୟର ବି ହୋଇପାରିବେ ମେଡ଼ିକାଲର ସୁବିଧା କରିଛନ୍ତି ଯିବାଆସିବା ଯାନ ବାହାନର ବି ସୁବିଧା କରିଛନ୍ତି ମହିଳାମାନଙ୍କୁ ସଶକ୍ତିକରଣ କରି ସେମାନଙ୍କୁ ବି ଆଗକୁ ଆଗକୁ ବଢ଼ାଇ ନେଇଯାଇଛନ୍ତି ଏମିତି ଏକା ଆମ ଦେଶ ରାଜ୍ୟ ଭା ଭାରତ ବହୁତ ଆଗରେ ଅଛି ଆଉ ବହୁତ ଉନ୍ନତି କରିଛି ତାଙ୍କ ପାଇଁ ଆମେ ଆଜି ଗର୍ବିତ ଅଛୁ